ଜାତୀୟ କିମ୍ବା ଅନ୍ତର୍ଜାତୀୟ ସ୍ତରରେ ଫଟୋ ଅନୁଷ୍ଠାନ ଅଛି କି ଭଲ ଫୋଟୋଗ୍ରାଫି କି ଅନ୍ତର୍ଜାତୀୟ ହାସଲ କରିପାରିବେ ତେଣୁ ସେ ଫଟୋର ଅନୁଷ୍ଠିତ ମଧ୍ୟ ଫଟୋଗ୍ରାଫିର ଅନ୍ତର ତ ଫଟୋ ଫଟୋ ଯେଉଁ ଫଟୋରେ ଅସୁନ୍ଦରତା ନଥାଏ ସେଥିରେ ଜାତୀୟ କିମ୍ବା ଅନ୍ତର୍ଜାତୀୟ ହୋଇନଥାଏ ତେଣୁ ଫଟୋଗ୍ରାଫି ଡିଗ୍ରୀ ହାସିଲ୍ କରିବା ପାଇଁ ହେଲେ ଫୋଟୋଗୁଡ଼ାକ ସୁନ୍ଦର ଓ ସୁନ୍ଦରତା ଓ ତାର ଭାବ ଇଏ ସୁବିଧା ରହିଥାଏ ଫଟୋଗ୍ରାଫି ଡିଗ୍ରୀ ହାସଲ କରିବେ ଯେଉଁଥିରେ ତା'ର ଫଟୋଗୁଡ଼ାକ ବହୁତ ସୁନ୍ଦର ଆଉ ଲୋକଙ୍କର ମନ ଲୋକଙ୍କର ମନ ପ୍ରିୟ ଥାଏ ଲୋକ ତାଙ୍କୁ ଫଟୋକୁ ସୁନ୍ଦର ବା